ମଣିଷ ଶରୀର ହେଉଛି ଏକ ଯନ୍ତ୍ର ମେସିନ ଭଳି ମେସିନ ଯେମିତି କାମ କଲାବେଳେ ଏହାକୁ ବିଶ୍ରାମ ଦରକାର ଓ ଏହାର ପ୍ରତ୍ୟେକ ଯନ୍ତ୍ରପାତିକୁ ପୁଣି ଥରେ ରିପ୍ୟାରିଙ୍ଗ୍ କରିବା ଦରକାର ଓ ତେଲ ଦ୍ୱାରା ତାକୁ ଘର୍ଷଣ ବଳ କମାଇବା ଦରକାର ସେହିଭଳି ମଣିଷର ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ କାମ କରି କରି ଥକି ଯାଏ ଓ ସେଗୁଡ଼ିକ ମଧ୍ୟ ଧୀରେ ଧୀରେ କାମ କରିବା ବନ୍ଦ କରିଦେଇଥାଏ ସେଗୁଡ଼ିକୁ ପୁନର୍ବାର କାମ କରାଇବା ପାଇଁ ହେଲେ ଆମକୁ ତାହାକୁ ବିଭିନ୍ନ କସରତ ମାଧ୍ୟମରେ କାର୍ଯ୍ୟକ୍ରମ କରାଇବାକୁ ପଡ଼ିବ ତେଣୁ ଯୋଗ ବ୍ୟାୟାମ କ୍ରୀଡ଼ା ଏହି ତିନୋଟି ମଣିଷ ଶରୀର ପାଇଁ ଅତ୍ୟନ୍ତ ଦରକାରୀ ଜିନିଷ ଯେମିତି ମଣିଷ ପାଇଁ ଖାଦ୍ୟ ବସ୍ତ୍ର ବାସ ଗୃହ ଦରକାର ସେହିପରି ଭାବରେ ମଣିଷ ଶରୀର ପାଇଁ ଯୋଗ ବ୍ୟାୟାମ କ୍ରୀଡ଼ା ଏହି ତିନୋଟି ମଧ୍ୟ ଦରକାର ଏହା କରିବା ଦ୍ୱାରା ତାହାର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ମଧ୍ୟ ଭଲ ଭାବରେ କାମ କରିଥାଏ ସେଥିପାଇଁ ଆମର ଜିଲ୍ଲା ନୟାଗଡ଼ରେ ଏକ କ୍ରୀଡ଼ା ଏକାଡ଼େମୀ ଖୋଲାଯାଇଛି ଏଠାରେ ବିଭିନ୍ନ ପ୍ରଶିକ୍ଷକମାନେ ଲୋକମାନଙ୍କୁ ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ କେଉଁଭଳି ଭାବେ କିପରି କାମ କରିବ କେଉଁ ପ୍ରକାରର ବ୍ୟାୟାମ କଲେ କେଉଁଭଳି ଫଙ୍କସନ କରିବ କେଉଁ କାମ କରିବ ସେଗୁଡ଼ିକ ବତାଇବା ପାଇଁ ସେମାନେ ଥାଆନ୍ତି ଏହି ପ୍ରଶିକ୍ଷକ ଅଞ୍ଚଳକୁ ପ୍ରତିଦିନ ପାଖାପାଖି ଦୁଇଶହରୁ ତିନିଶହ ଲୋକ ଆସିଥାନ୍ତି ସେଠାରେ ସେମାନଙ୍କୁ ଆମ କ୍ରୀଡ଼ା ପ୍ରଶିକ୍ଷକ ବିଭିନ୍ନ ପ୍ରକାର କୌଶଳ ବିଭିନ୍ନ ପ୍ରକାର ବ୍ୟାୟାମ ତାଙ୍କୁ ଶିଖାଇ ଥାଆନ୍ତି ଯେମିତିକି ଏହି ବ୍ୟାୟାମ କରିବା ଦ୍ୱାରା ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗ